ନୟାଗଡ଼ ଜିଲ୍ଲାର ମୁଖ୍ୟ ହେଲା ଜାତି ଜାତି କେତେ ପ୍ରକାର ଅଛି ଯେମିତିକି ପାଣ ହାଡ଼ି ଶୁଦ୍ର ଓଡ଼ିଆ କନ୍ଧ କିନ୍ତୁ ସେମାନଙ୍କର ଜାତି ଏହି ଜାତିଜାତିର ଭେଦଭାବ ଯୋଗୁଁ କେତେକ ଲୋକମାନେ ତାଙ୍କ ଭିତରେ ଗୋଷ୍ଠୀ ହୋଇ କଳହ ସୃଷ୍ଟି କରନ୍ତି ଯାହାଫଳରେ ପାଣ ଘରର ଲୋକମାନେ ଓଡ଼ିଆ ଘରକୁ ଯିବେ ନାହିଁ କି ସେ ତାଙ୍କ ମଝିରେ ଗୋଷ୍ଠୀରେ କଳହ ଲାଗିଥାଏ କି ଆମ ଓଡ଼ିଆ ଘର ଲୋକଙ୍କର କିଛି ପୁଣ୍ୟ ପର୍ବ ହେଲେ ପାଣ ଘର ଲୋକମାନେ ଆସିବେ ଯୋଗଦାନ ଦେବେ ନାହିଁ ଭାଷା ଆମ ନୟାଗଡ଼ ଜିଲ୍ଲାରେ ଲୋକମାନଙ୍କର ଭାଷା ସମସ୍ତଙ୍କର ଓଡ଼ିଆ ସେମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି ସଂସ୍କୃତି ସଂସ୍କୃତି ବି ଏକା ଭଳିଆ ଜନଜାତି ସମସ୍ତେ ଏକାଠି ରହନ୍ତି କିନ୍ତୁ ଛୁଆଁ ଅଛୁଆଁର ଭେଦଭାବ ଅଛି